ହଁ ସିନେମା ଦେଖିଯିବା କାଲି

ହଁ ଦୁଇଟା ଟିକେଟ୍ କାଟିବା ଆମେ ଆଗଟା ସିଟ୍ରେ ବସିବା ହେଁ ପୂରା ବାଲ୍କୋନୀ ପାଖିଆ ବସିବା ହଁ ଆଉ କୁର୍କୁରି କିନ୍ମା ଆଉ ପପ୍କର୍ନ୍ କିନ୍ମା ନା ବହୁତ ମଜା କର୍ମା ହୁଁ ମୁଁ ମୁଁ ସ ମୁଁ ବି ଦୁଇଟା କ୍ୟାବ୍ କର୍ବା ଟେପ୍ ଡ୍ରେସ୍ ପିନ୍ଧ୍ବା

ହଁ ସିନେମା ଦେଖିବାକୁ ଯିବା ବହୁତ ଭଲ ଲାଗିବ ହୁଁ ସେ ବାଲ୍କୋନୀ ସିଟ୍ରେ ବାଲ୍କୋନୀ ସିଟ୍ରେ ବସ୍ବା ଆଉ ଆଗ ସିଟ୍ରେ ଭଲ୍ ଲାଗ୍ବା ଯେନ୍ଟା ଭଲ୍ସେ ସିନେମା ଦିଶୁଥିବା କୁର୍କୁରେ ଦୁଇଟା କିଣମା ଆଉ ଆଉ ପପ୍କର୍ନ୍ ହଁ ଏଇଟା ତ ହଁ ସେଇଟା ମିଳିଲେ ତ ମିଲୁନି ବହୁତ ମଜା କରିବା ଆଉ କାଣା କାଣା କରମା କହ ସିନେମା ଦେଖିଗଲେ

କେତେବେଲ୍କେ ଯିମା ସେ ହଁ କେତେବେଲ୍କେ ଦେଖି ଯିମା

ସେ ବେଶୀ ବେଶୀ କର୍ବୁ ମୋର ଖାଇବାର ନେଇଁ ହଁ ନହଲେ ସିନେମା ଖତ ହେଇଯିବା ବହୁତ ମଜା କର୍ବୁ ହୁଁ ହୁଁ ଆଉ କ'ଣ କର୍ବା ଆଗ ସିଟ୍ରେ ବସିକି ବହୁତ ମଜା କର୍ମ

ହଁ ଦୁଇଟା ଯିବା ହଁ ତୁଇ କିନିବୁ କି ମୁଇଁ କିନିମି

ହଁ ସିନେମା ଦେଖି ସାରିଲାପରେ

ଠିକ୍ ଅଛି ବାହାର ତେ